ଆମ ଗାଁରେ ଆମର ଗୋପାଳନ ସହିତ କୁକୁଡ଼ା ପାଳନ ଏବଂ ମତ୍ସ୍ୟଚାଷ ଇତ୍ୟାଦି ବିଭିନ୍ନ ପ୍ରକାର ଚାଷ ଆମେ କରୁଛୁ ଆମ ଗାଁରେ ଆମ ଗାଁରେ ଏକ ପଶୁ ଡାକ୍ତରଖାନା ମଧ୍ୟ ଅଛି ସେଇଠି ଜଣେ ଡକ୍ଟର ମଧ୍ୟ ନିଯୋଜିତ ଅଛି ଆମ ଗାଈ ମେଣ୍ଢା କିମ୍ବା ଯାହାବି କିଛି ଆମର ଜୀବଜନ୍ତୁମାନଙ୍କୁ ନେଇ ଆମର କିଛି ଅସୁବିଧା ହୁଏ ସେମାନେ ଆସି ଆମକୁ ସାହାଯ୍ୟ କରନ୍ତି ଏବଂ ମାଗଣାରେ ଔଷଧ ଚିକିତ୍ସା ସବୁପ୍ରକାର ଯୋଗେଇ ଦେଇଥାନ୍ତି କିନ୍ତୁ ରାତିରେ ଟିକିଏ ଏଗୁଡ଼ା କଷ୍ଟସାଧ୍ୟକର ଯେହେତୁ ସେମାନେ ଛୁଟିରେ ଥାନ୍ତି କିମ୍ବା ଘରକୁ ଯାଇଥାନ୍ତି କିମ୍ବା କୌଣସି କାରଣରୁ ତ ସେମାନେ ରାତିରେ ଆସିପାରନ୍ତି ନାହିଁ ଆମେ ୟୁଟ୍ୟୁବ୍ ହେଉ କିମ୍ବା ପୁସ୍ତକ ହେଉ କିମ୍ବା ସୋସିଆଲ୍ ମିଡ଼ିଆ ହେଉ ଏ ସାହାଯ୍ୟରେ ଆମେ ବହୁତ ପ୍ରକାର ସମାଧାନ ପାଇପାରୁଛେ ହଠାତ୍ ଆମ ଗାଈ ଦେହ ଖରାପ ହେଉ କିମ୍ବା କିଛି ବି ଅସୁବିଧା ହେଲେ ଆମେ ୟୁଟ୍ୟୁବ୍ ସାହାଯ୍ୟରେ କିମ୍ବା ବିଭିନ୍ନପ୍ରକାର ୱେବସାଇଟ୍ ସାହାଯ୍ୟରୁ କିମ୍ବା ପୁସ୍ତକରେ ହେଉ କିଭଳି ଚିକିତ୍ସା କରି ଆମେ ସେମାଙ୍କୁ ନିଜେ ସୁସ୍ଥ କରିପାରିବା ସେଥିପ୍ରତି ସ୍ୱାବଲମ୍ବୀ ହେଇପାରୁଛୁ ଆଜିକା ସମୟରେ ୟୁଟ୍ୟୁବ୍ ପୁସ୍ତକ ଚ୍ୟାନେଲ୍ ଖୋଲିବା ଦ୍ଵାରା ବହୁତ ପ୍ରକାର ଲୋକ ଉପକାର ମଧ୍ୟ ହୋଇପାରୁଛନ୍ତି ଏଁ ନିଜେ ନିଜେ କିମ୍ବା ପ୍ରାଥମିକ ଚିକିତ୍ସା ଆମେ ଦେଇପାରୁଛୁ ଏବଂ ଗୋଟେ ସୁନ୍ଦର ଜୀବନକୁ ଆମେ ବଞ୍ଚାଇ ପାରୁଛୁ ସେଥିପାଇଁ ଆମେ ସଚେତନ ମଧ୍ୟ ହେଇପାରୁଛୁ